ମୁଁ ବହୁତ ପ୍ରକାର ପକ୍ଷୀ ଦେଖିଛି ପକ୍ଷୀ ଏ ଗଛରୁ ସେ ଗଛ ଏ ଡାଳରୁ ସେ ଡାଳ ଉଡ଼ିକି ବସନ୍ତି ଯେତେବେଳେ ସେ କିଚିରି ମିଚିରି ଶବ୍ଦ କରନ୍ତି ମୋ କାନରେ ପଡ଼େ ମୋତେ ବହୁତ ଶୁଣିବା ପାଇଁ ଭଲ ଲାଗେ ପକ୍ଷୀ ମାନଙ୍କୁ ଉଡ଼ା ଆକାଶରେ ଛାଡ଼ିଦେବା ହିଁ ଦରକାର ସେ ଉଡ଼ିଲେ ତାଙ୍କ ମନ ବହୁତ ଖୁସି ହୁଏ ନିଜ ସଉକ ପାଇଁ ପଞ୍ଜୁରୀ ମାନଙ୍କରେ ପକ୍ଷୀ ରଖୁଛନ୍ତି କିନ୍ତୁ ସେମିତି ରଖନ୍ତୁ ନାହିଁ ପକ୍ଷୀ କି ଛାଡ଼ି ଦିଅନ୍ତୁ ସେ ଖୋଲା ଆକାଶରେ ଉଡ଼ନ୍ତୁ